ମୁଁ କେବେ ଓଡ଼ିଆର କୌଣସି ଆଞ୍ଚଳିକ ଉପଭାଷା ଶିଖିନାହିଁ ବ୍ୟବହାର କରିନାହିଁ କାରଣ ମୁଁ କେବଳ ଓଡ଼ିଆ ଭାଷା ହିଁ କହୁଛି ହେଲେ ମୁଁ ଯେତିକି ଓଡ଼ିଶାର ଉପଭାଷା ବିଷୟରେ ଜାଣିଛି ଏହା ମଧ୍ୟ ଓଡ଼ିଶା ଭାଷା ପରି ସରଳ ଓ ସୁନ୍ଦର ମଧ୍ୟ ଯେହେତୁ ଆମେ କେବଳ ଓଡ଼ିଆ ଭାଷା ହିଁ କହୁ ତ ଆମକୁ ଏହି ଭାଷା ଗୁଡ଼ିକ କଷ୍ଟ ଲାଗିବ ହେଲେ ଶିଖିବା ପରେ ବହୁତ ସହଜ ଲାଗିବ ମୁଁ ଏହି ଓଡ଼ିଆ ଉପଭାଷା ବିଷୟରେ ଆଉ ଅଧିକ କିଛି ଜାଣିନାହିଁ